ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ଚାଷ ଜମିରେ ଚାଷ କରାଯାଏ ସେଥିରୁ ଚାଷୀ ତାର ଚାଷରୁ ଫଳୁଥିବା ଫଫସଲକୁ ସେ ବଜାରକୁ ରପ୍ତାନି କରିଥାଏ ଓ ସେଥିରୁ ବେପାରୀମାନେ ସେ ଜିନିଷକୁ କିଣିନେଇ ବଜାରରେ ବିକିଥାନ୍ତି କିନ୍ତୁ ଗୋଟିଏ ଏଠି ଅସୁବିଧା ହୁଏ ଯେହେତୁ ପନିପରିବାଟା ସାଙ୍ଗେସାଙ୍ଗେ ଆମ ଚାଷୀ ପାଖରେ ରହିପାରେ ନାହିଁ ନଷ୍ଟ ହୋଇଯିବ ଏହି ଏଥିପାଇଁ ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯଦି ଚାଷୀ ପାଖର ଫସଲଟା ନଷ୍ଟ ହୋଇଯାଉଛି ତାକୁ ଯଦି ଆମେ ଶୀତଳ ଭଣ୍ଡାରରେ ରଖିପାରନ୍ତେ ତାହେଲେ ଚାଷଜମିର ଚାଷଟା ଫସଲଟା ବହୁତ ଦିନ ପର୍ଯ୍ୟନ୍ତ ରହିପାରନ୍ତା ଓ ଲୋକମାନେ ତାକୁ ମଧ୍ୟ ଅଧିକାଂଶ ସମୟରେ ସେ ଜିନିଷଟିକୁ ପାଇପାରନ୍ତେ କିନ୍ତୁ ସବୁଦିନିଆ ପନିପରିବା ଆ ମିଳିପାରୁନାହିଁ ସବୁଦିନ ପନିପରିବାଟା ଯଦି ଶୀତଳଭଣ୍ଡାରରେ ରହିପାରିବ ତାହେଲେ ସବୁଦିନି ଜିନିଷଟା ମିଳିପାରିବ ସେଥିପାଇଁ ଏ ଅଞ୍ଚଳର ଲୋକମାନେ ସିଜିନିରେ ଯେଉଁ ଯେଉଁ ଜିନିଷ ମିଳୁଛି ସେହି ଜିନିଷ ଖାଆନ୍ତି ଆଉ ଅଲଗା ଜିନିଷ ବ ମିଳିପାରେ ନାହିଁ ଏବଂ ଖାଇପାରନ୍ତି ନାହିଁ